ଆଜ୍ଞା ତାରେଣୀ ଟ୍ରାଭେଲ୍ରୁ କହୁଛନ୍ତି ତ ଆଜ୍ଞା ଆଜ୍ଞା ମୁଁ ଶସାଣରୁ କହୁଥିଲି ଆଜ୍ଞା ଆମେ ପୁରୀ ବୁଲିବା ପାଇଁ ଯାଇଥାନ୍ତେ ଗାଡ଼ି ଦରକାର ହଉଥିଲା ହଉ ସାର୍ ଠିକ୍ ଅଛି ସାର୍ ଭଡ଼ା କେତେ ପଡ଼ିବ ହଁ ସାର୍ ଠିକ୍ ଅଛି ଆଜ୍ଞା ମୁଁ ପଇସା ପଠାଇ ଦଉଛି ତେବେ ଆଡ଼ଭାନ୍ସ ଦେଇଦଉଛି ଆଉ ଆପଣଙ୍କୁ ପରେ ଦେଇଦବୁ ହଁ ସାର୍ ହଁ ଠିକ୍ ଅଛି